ଗତ ଦଶ ଦିନ ହେବ ମୁଁ ଗୋଟିଏ ରେଡ଼୍ମିର ମୋବାଇଲ କିଣିଥିଲି ଦଶହଜାର ଟଙ୍କା ଦେଇକରି ଭାବିଥିଲି ମୋବାଇଲଟା ଭଲ ପଡ଼ିବ କିନ୍ତୁ ବହୁତ ଖରାପ ପଡ଼ିଲା ମୁଁ ଦୁଇ ତିନି ଦିନି ବ୍ୟବହାର କଲା ପରେ ଯାଇକରି ଜାଣିଲି ଯେ ମୋବାଇଲଟା ବହୁତ ଖରାପ ପଡ଼ିଲା ମୁଁ ବର୍ତ୍ତମାନ ବହୁତ ପସ୍ତେଇ ହେଉଛି ମୋବାଇଲର କ୍ୟାମେରା ଦେଖିଲି ଯେ ଫଟୋ ପୁରା ଫାଟିଯାଉଛି ଡିସ୍ପ୍ଲେରେ ଦେଖିଲା ପରେ ଆଉ ଫିଲ୍ମ ଫଲମ୍ ଯାହା ବି ଦେଖିଲେ ଡାଟା ପୂରା ସାଙ୍ଗେ ସାଙ୍ଗେ ସରି ଯାଉଛି ମୋବାଇଲ ଜୋର୍ରେ ତାତୁଛି ବି ଆଉ ଗେମିଙ୍ଗ୍ ଏଡିଟିଙ୍ଗ୍ ତ ବିଲକୁଲ ବି କରି ନାହିଁ ହେବାର କି ମୋବାଇଲ ପୁରା ଜୋର୍ରେ ହ୍ୟାଙ୍ଗ୍ ହେଉଛି ଆଉ ଚାର୍ଜ୍ ବି ଠିକ୍ସେ ଯିବାର ନାହିଁ ସାଙ୍ଗେ ସାଙ୍ଗେ ସରିଯାଉଛି ଯେତେ ଚାର୍ଜ ବସାଇଲେ ବି ଚାରି ପାଞ୍ଚ ଘଣ୍ଟା ଯେତେ ଚାର୍ଜ ବସାଇଲେ ବି ସାଙ୍ଗେ ସାଙ୍ଗ ସରିଯାଉଛେ ବହୁତ ଲାଷ୍ଟିଙ୍ଗ୍ ନାହିଁ ଯିବାର କି ଆଉ ମୋବାଇଲ କ୍ୱାଲିଟି ଦେଖିଲେ ଦେଖିବାକୁ ବହୁତ ସୁନ୍ଦର ଦିଶୁଛି ହେଲେ ମୋବାଇଲ ଭିତରର ଯେତିକି କ୍ୱାଲିଟି ଅଛି ସେଇଟା କିଛି ବି ସେତିକି ନାହିଁ ଦେଇ ତେଣୁ ବର୍ତ୍ତମାନ ମୋବାଇଲଟା କିଣିକି ବହୁତ ପସ୍ତେଇ ହୋଇଯାଉଛି ଆଉ ଏମିତି ମୋବାଇଲ ନାହିଁ କିଣେ